କିଛି ବିଷୟ ଅଛି ଯାହା ଉପରେ ମୁଁ ଲେଖିବାକୁ ଚାହୁଁଛି ଯେ ଆମ ଦେଶରେ ଆମ ରାଜ୍ୟରେ ଏବଂ ବାହାର ଜାଗାରେ ବି ଯେମିତି କିଛି ନିଶା ଦ୍ରବ୍ୟ ଏବଂ ଏସବୁ ପାଇଁକା କିଛି ଏମିତି ମନା କରାଯାଇଛି କିନ୍ତୁ ସେଥିପାଇଁକା ବି ଲୋକମାନେ ବେଳେବେଳେ ଆଡଭର୍ଟାଇଜମେଣ୍ଟ କରୁଛନ୍ତି ଏମିତି କିଛି କରୁଛନ୍ତି ଯେ ମୁଁ ବେଳେବେଳେ ଚାହେଁ ଏଥିପାଇଁକା ଲେଖିବାକୁ ହେଲେ ମୁଁ ଲେଖିପାରେନି ମୋତେ ସନ୍ଦେହ ଲାଗେ ଆଉ ବେଳେବେଳେ ବି ଭାବେ ଯେ କାହିଁକି ଲେଖିବି ଯେବେ କି ନିଜେ ଲୋକମାନେ ଚାହୁଁନାହାନ୍ତି ସେମାନେ ସଚେତନ ହୁଅନ୍ତୁ କି କିଛି ଏମିତି ଏବଂ ମୁଁ ଚାହୁଁଛି ଯେ ମୁଁ ଆଉ ମୁଁ ଭାବୁଛି ବି ଭାରତରେ ଏବଂ ଆମ ରାଜ୍ୟରେ ନିଶାଦ୍ରବ୍ୟ ନିଷେଧ ହେବା ନିହାତି ଦରକାର ଏହା ଆମ ଘର ଲୋକ ଆମ ବାପା ଭାଇମାନଙ୍କୁ ବହୁତ ପ୍ରଭାବ ପକାଉଛିି ବହୁତ ଖରାପ ପ୍ରଭାବ ପକାଉଛିି